ଆମ ଘରେ ମଧ୍ୟ ଗୋରୁ ଅଛନ୍ତି ପାଞ୍ଚଟା ଏବଂ ସେମାନଙ୍କୁ ସକାଳୁ ଉଠି ଗୁହାଳକୁ ନେଇ ଗାଈ ଯେଉଁଠି ରୁହନ୍ତି ସେ ଜାଗାକୁ ଗୁହାଳ କୁହାଯାଏ ଗୁହାଳରୁ ନେଇ ଗାଈମାନଙ୍କୁ ଅଲଗା ଗୋଟେ ଜାଗାରେ ବନ୍ଧା ଯାଏ ଏବଂ ଯେପରି ଭାବରେ ଆମେ ନିଦରୁ ଉଠିଲା ପରେ ଆମର ଘର ଦ୍ୱାରକୁ ଓଳେଇ ସଫା କରିଥାଉ ସେହିପରି ଭାବରେ ଗୁହାଳକୁ ମଧ୍ୟ ଓଳା ଓଳି କରି ସଫାସୁତୁରା କରାଯାଏ ଏବଂ ସେଥିରେ କୁଟା ମଧ୍ୟ ପକାଯାଏ ଗାଈମାନେ ଖାଆନ୍ତି ତାଙ୍କୁ ପେଜ ତୋରାଣି ଏବଂ ଦାନା ଚୋକଡ଼ ଘାସ ଇତ୍ୟାଦି ଦିଆଯାଏ ପୁଣି ଥରେ ସେମାନଙ୍କୁ ଚରିବା ପାଇଁ ପଠାଯାଏ ସେମାନେ ଚରିକି ଆସିଲା ପରେ ତାଙ୍କୁ ଖାଇବାକୁ ଦିଆଯାଏ ପେଜ ବା କୁଣ୍ଡା ଚୋକଡ଼ ଇତ୍ୟାଦି ଖାଇବାକୁ ଦିଆଯାଏ ତା'ପରେ ଗାଈ ଗାଈ ଠାରୁ ଆମେ କ୍ଷୀର ଆଣୁ ତା'ପରେ ରାତିରେ ଆମେ ଖାଇକି ଶୋଇବା ସମୟରେ ମଧ୍ୟ ଆମର ବଳକା ଭାତ ଫାତ ଇତ୍ୟାଦି ସେମାନଙ୍କୁ ଦିଆଯାଏ ତା'ପରେ ଗାଈ ଶୁଏ ଆମେ ବି ଶୋଉ ଏବଂ ମଝି ମଝିରେ ଉଠି ଗାଈକୁ ଏବଂ ବାଛୁରୀମାନଙ୍କୁ ସମସ୍ତଙ୍କୁ ଦେଖିଥାଉ କାଳେ ସେମାନଙ୍କର କିଛି ଅସୁବିଧା ହେଇଛି କି